ଆମେ ଯଦି ଖରା ମାସେ ଗୁଟେ ଗଛ୍ଟେ ଜଗାମା ବେଲେ ତାହାକେ ସବୁଦିନେ ପାଏନ୍ ଦେବାର୍କେ ପଡ଼୍ବା ଆଉ ଗାଈ ଗୋରୁ କେନ୍ତା ନି ଖାଏବେ ସେଥିର୍ଲାଗି ଚାରିଆଡ଼େ ବାଉଣ୍ଡ୍ରୀ ଦେମା ଆଉ ଦିନ୍କ ଦୁଇ ଟାଇମ୍ ପାଏନ୍ ଦେବାର୍କେ ପଡ଼୍ବା ଆଉ ବର୍ଷା ମାସେ ଯଦି ଗଛ୍ ଜଗାମା ବେଲେ ଆମ୍କୁ ପ୍ୟାନ୍ ଦର୍କାର୍ ନିପଡ଼େ ଟାଇମ୍କେ ଟାଇମ୍ ତାର୍ ଯତ୍ନ ନେବାରେ ପଡ଼୍ବା ପାଖେ ଲଟା ନି ଦେବାର୍କେ ପଡ଼୍ବା ତାହାକେ ଆମେ ସାର୍ମାନେ ଦେବାରେ ପଡ଼୍ବା ଯେନ୍ଟାକି ଠିକ୍ ହିସାବେ ବଢ଼ି ପାର୍ବା ଆଉ ଆମ୍କୁ ଫଲ୍ ଦେଇପାର୍ବା ସେଟା କେନ୍ତା କରି ହେବେ ଯେ ଆମେ ଚେଷ୍ଟା କର୍ମା